ବଜାରରେ ପ୍ରସ୍ତୁତ ପୋଷକ ଠାରୁ ହାତ ତିଆରି ପୋଷାକ ଭିନ୍ନ ଥାଏ କାହିଁକି ନା ରେଡ଼ିମେଡ଼୍ ପୋଷାକଟା ଏବେ ମିଳୁଛି ହାତ ତିଆରି ପୋଷାକ ପିନ୍ଧିବା ପାଇଁ ସ୍ମୁଥ ଲାଗେ ସେଇଟା ଭଲ ଭଲ ରୁହେ ସେଇଟା ଆଗରୁ ଲୋକମାନେ ସେଇ ହାତ ତିଆରି ପୋଷାକ ୟୁଜ୍ କରୁଥିଲେ ଏବେ ଲୋକମାନେ ସିଲେଇ କପଡ଼ା କିଣି କିଣୁଛନ୍ତି କାହିଁକି ସେଇଟା ଭାରି ପସନ୍ଦ କରୁଛନ୍ତି ମାନେ ସେଇଟା ଏବେ ସେ ବଜାରରେ ମିଳବାଟା ଯେଉଁ କ୍ରାସ୍ ପେଣ୍ଟ ଷ୍ଟ୍ରେଚେବୁଲ ଷ୍ଟାଇଲ ଏସବୁ ହେଇଯାଉଛି ସେଥିପାଇଁ ପସନ୍ଦ କରନ୍ତି ସିଲେଇ କପଡ଼ା ଅଧିକାଂଶ ଲୋକ ପିନ୍ଧନ୍ତି କାହିଁକିନା ଦିନ ବି ଯାଏ ଦେଖିବା ପାଇଁ ସୁନ୍ଦର ଆମେ ଯେକୌଣସି ଷ୍ଟାଇଲରେ ବି ସିଲେଇ ପାରିବା ଆମେ ଆମ ଇଚ୍ଛାର କପଡ଼ା ନେଇକିରି ସିଲାଇବାକୁ ଦେଇଥାଉ ଆମର ଇଚ୍ଛା ଅନୁସାରେ ସିଲାଇବାକୁ କହୁ ଆମେ ସେଥିପାଇଁ ଏବେ ଲୋକମାନେ ସେ ସିଲେଇ କପଡ଼ାଟା ୟୁଜ୍ କରୁଛନ୍ତି କି ପସନ୍ଦ ବି କରୁଛନ୍ତି ସେଇଟା